ଭାରତର ସଂସ୍କୃତିଠାରୁ ଓଡ଼ିଶାର ସଂସ୍କୃତି ବହୁତ ଭିନ୍ନ ହୋଇଥାଏ ଆମ ଓଡ଼ିଶାରେ ଜାତି ଜାତି ମଧ୍ୟରେ ଭେଦଭାବ ନାହିଁ ସମସ୍ତେ ଆମେ ଭାଇ ଭଉଣୀ ଭଲି ରହିଥାଉ ଗୋଟିଏ ପରିବାର ଭଲି ଆମେ ସବୁ ସବୁ ପର୍ବପର୍ବାଣିରେ ବହୁତ ମଜା କରିଥାଉ ଗୋଟିଏ ଗୋଟିଏ ପରିବାର ଭଲି ରହିଥାଉ ଆମ ଆମ ଓଡ଼ିଶାରେ ବହୁତ ପର୍ବପର୍ବାଣି ହୋଇଥାଏ ରଥଯାତରା ରଥଯାତରା ରଜ ରଜ ରଜ ହୋଲି ହୋଲି ହୋଲି ଧନୁଯାତ୍ରା ବିଭିନ୍ ଶୀତଲଷଷ୍ଠୀ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ପର୍ବପର୍ବାଣି ହୋଇଥାଏ ନୂଆଖାଇ ସବୁ ପର୍ବ ହୋଇଥାଏ ସ ଆମ ଆମ ଓଡ଼ିଶାରେ ହିନ୍ଦୁ ମୁସଲିମ୍ ସମସ୍ତେ ସଭିଏଁ ଭାଇ ଭଉଣୀ ବୋଲି ରହିଥାଉ ଏହି ରହିଥାଉ